ମୁଁ ସବୁବେଳେ ଚିକେନ ତରକାରୀ ଏବଂ ମଟନ ତରକାରୀ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ଆଜି ପର୍ଯ୍ୟନ୍ତ କରିପାରି ନାହିଁ କାହିଁକି ନା ମୁଁ ଯେତେବେଳେ ଏହି ତରକାରୀ କରେ ସେ ତରକାରୀର କେତେ ଭାଗ ମାପ କେତେ ମସଲା ଦିଏ ମୁଁ ଆଜି ପର୍ଯ୍ୟନ୍ତ ଜାଣି ପାରୁନାହିଁ ସେଥିପାଇଁକା ମୋର ତରକାରୀ ସଦାବେଳେ ଲୁଣିଆ ହୋଇଯାଏ କେତେବେଳେ ଲୁଣିଆ ହୋଇଯାଏ ଏବଂ ସ୍ଵାଦହୀନ ହୁଏ ତେଣୁ କେତେବେଳେ କଷିବାବେଳେ ଆମର ଅସୁବିଧା ହୋଇଥାଏ ଏବଂ ମୁଁ ଠିକ ସମୟରେ ଆକୁ କଷେଇ ପାରିନଥାଏ ଯାହାଫଳରେ କି ଏହା କେତେବେଳେ ସିଝି ଥାଏ କେତେବେଳେ ସିଝି ପାରିନଥାଏ ଏବଂ ଏହି ତରକାରୀଗୁଡ଼ିକୁ ମୁଁ ଠିକ୍ ସମୟରେ କରିପାରୁ ନାହିଁ ତେଣୁ ଶିକ୍ଷା ମୋର ଅତ୍ୟନ୍ତ ଜରୁରୀ ରହିଥାଏ ଏବଂ ଏହା କରିବା ଭାରି କଷ୍ଟକର ହୁଏ